ହ୍ୟାଲୋ ସାଙ୍ଗ ତୁ କେଉଁଠୁ ଅଛୁ ତୋଠୁ ମୋର ଗୋଟେ ସାହାଯ୍ୟ ଦରକାର ଥିଲା ମୁଁ ସୋନପୁରରେ ଅଛି ବୌଦ୍ଧକୁ ଯିବା ପାଇଁ ଚାହୁଁଛି ସେଥିପାଇଁ ମୋତେ ଗୋଟେ କ୍ୟାବ୍ ଦରକାର ଥିଲା ତୁ କ'ଣ ମୋତେ କ୍ୟାବ୍ର ବନ୍ଦୋବସ୍ତ କରିଦେଇପାରିବୁ କି ଯଦି ପାରିବୁ ତା'ହେଲେ ତୁ ଯେଉଁ କ୍ୟାବ୍ ବୁକ୍ କରିଥିବୁ ମୋ ପାଇଁକି ସେ କେମିତି କ'ଣ ରେଟ୍ ନଉଛି ତାକୁ ଟିକେ ପଚାରିକି ମୋତେ କହିବୁ ସେ ଯଦି ଅଧିକ ରେଟ୍ କହିବ ତା'ହେଲେ ତାକୁ କହିବୁ ସେ କେମିତି କମ୍ ରେଟ୍ରେ ମୋତେ ବୌଦ୍ଧ ସୋନପୁର ବୌଦ୍ଧକୁ ଯିବାରେ ସାହାଯ୍ୟ କରିବେ ତୁ ରେଟ୍ କେମିତି କ'ଣ ପଚାରିକି ବୁଝିକି ମୋତେ କଲ୍ କରିକି କହିବୁ